ଛାତ୍ର ଛାତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ ତାହାର କାରଣ ହେଲା ସ୍କୁଲ ଆମ ସ୍କୁଲ ତ ଗାଁ ଗହଳିରେ ନଥାଏ ବହୁତ ଦୂର ଦେଇ ତାଙ୍କୁ ପାଠ ପଢ଼ିବାକୁ ପଡ଼ିଥାଏ ତ ଦୂରତା ଅଭାବରୁ ମଧ୍ୟ ସେମାନେ ବିଦ୍ୟାଳୟ ଯିବାକୁ ଇଚ୍ଛା କରନ୍ତି ନାହିଁ ଆଉ ପରିବହନ ମାନେ ଯିବା ଆସିବା ବାଟରେ ଯେତେବେଳେ ଯିବା ଆସିବା କୌଣସି ଗାଡ଼ି ହେଉ କୌଣସି ଯାହା ବି ଧକ୍କା ହୋଇଯିବାର ସମ୍ଭାବନା ଥାଏ ତ ସେଥିପାଇଁ ମଧ୍ୟ ସେମାନେ ଯାଇପାରନ୍ତି ନାହିଁ ଆଉ ଘରେ ଘରେ ଯେତିକି ବାପା ମା ଥାଆନ୍ତି ସେମାନେ ପିଲା ଛୁଆ ପାଠ ପଢ଼ିଲେ କ'ଣ କରିବେ ସେମାନେ କୌଣସି କାମ କରିପାରିବେ ନାହିଁ ତ ସେଥିପାଇଁ ସେମାନେ ପାଠ ତୁ ପଢ଼େ ନା ତୁ ଘର କମ କରିଯା ଏହିଟା ପାଇଁ ସେମାନେ ମଧ୍ୟ ଶିକ୍ଷାଲାଭ କରିପାରନ୍ତି ନାହିଁ ଘରେ କାହାର ସାହାଯ୍ୟ ମଧ୍ୟ କରୁନଥାଏ ଘରେ କିଏ ସାହାଯ୍ୟ କରନ୍ତି ନାହିଁ ତୁ ପାଠ ପଢ଼ ତୁ କ'ଣ କର କିଛି ନ ଥାଏ ଆଉ କୌଣସି ବହି ପତ୍ର ଖାତା ପତ୍ର କିଣିବା ପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଅନ୍ତି ନାହିଁ ଆହୁରି ଯେତେବେଳେ ବାଟରେ ଗଲାବେଳେ କୌଣସି ଯାହାବି ଅସୁବିଧା ଥାଏ ସେଥିପାଇଁ ମୋର ସେମାନେ ଯିବା ପାଇଁ ଅସୁବିଧା ମନେ କରନ୍ତି ଆଉ ଯେତେବେଳେ ବର୍ଷା ଅସୁଥାଏ ପାଣିପାଗ ଯେତେବେଳେ ପାଣି ପାଣି ପବନ ହୋଇ ଯାଇଥାଏ ତ ସେତେବେଳେ କାଦୁଅ ହେଲେ ସେମାନେ ପଡ଼ିଯିବାର ସମ୍ଭାବନା ଥାଏ ମୁଣ୍ଡ ଇଏ ମାଡ଼ ହୋଇଯିବାର ସମ୍ଭାବନା ଥାଏ ତ ପାଣିପାଗ ପାଇଁ ମଧ୍ୟ ସେମାନେ ବିଦ୍ୟାଳୟ ଯିବାକୁ ଇଚ୍ଛା କରନ୍ତି ନାହିଁ